ହ୍ୟାଲୋ ମୁଁ ହେଉଛି ବିଶ୍ୱଜିତ ମହାରଣା ମୁଁ ବି ମଧ୍ୟ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଛି ଯାହାକି ପ୍ଲସ୍ ଥ୍ରୀ ଆର୍ଟ୍ସ ଗ୍ରାଜୁଏସନ୍ ଡ଼ିଗ୍ରୀ ମଧ୍ୟ ଲାଭ କରିଛି ଆମେ ପାଠ ପଢ଼ିବା ସମୟରେ ମଧ୍ୟ ପିଲାମାନେ ମଧ୍ୟ ପାଠ ପଢ଼ୁଛନ୍ତି କିନ୍ତୁ ଏତେ କମ୍ ପରିମାଣ ଲାଗୁଛନ୍ତି ତାହା ଏବେ ଜାଣି ହଉନି କିନ୍ତୁ ଥରେ ଜଣାପଡ଼ିଗଲା ଯେ ପିଲାମାନେ ପାଠ ପ୍ରତି ପାଠ ପ୍ରତି ନଧ୍ୟାନ ଦେଇ ପିଲାମାନେ ଥର ଖାଲି ମୋବାଇଲ୍ ଧରି ହିଁ ବ୍ୟସ୍ତ ଥାନ୍ତି ମୋବାଇଲ୍ରେ ହିଁ କଥାବାର୍ତ୍ତା ମୋବାଇଲ୍ରେ ଗେମିଂ ଖେଳନ୍ତି ଯାହାଦ୍ୱାରା କି ଫ୍ରି ଫାୟାର୍ ପବ୍ଜି ଏବଂ ବହୁତ ଯୁପି ଏବଂ ବିଞ୍ଜୋ ଯାକି ଏହା ଖେଳ ପ୍ରତି ଏତେ ଏତେ ପ୍ରଭାବିତ ହୋଇଛନ୍ତି ଯାହା ସେମାନେ ମଧ୍ୟ ନିଜକୁ ମଧ୍ୟ ନିଜରେ ମଧ୍ୟ ହଜାଇ ଦେଉଛନ୍ତି ଏହା କାହିଁକି ପିଲାମାନେ କ'ଣ ଗେମିଂ ଖେଳିବା ଗେମିଂ ଖେଳ ଦେଲେ ହିଁ ତାଙ୍କର ନିଜର ଭବିଷ୍ୟତ ଉଜ୍ଜଳ ହୋଇପାରିବ କହିଁକିନା ତ ଏତେ ଖେଳ ପ୍ରତି କାହିଁକି ପିଲାମାନେ ଧ୍ୟାନ ଦେଉଛନ୍ତି ଏହା ପରିବାର ଲୋକ ମଧ୍ୟରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ଫ୍ରି ଫାୟାର୍ ପବ୍ଜି ଯାହାକି ଜୁପି ବିଞ୍ଜୋ ଗେମ୍ରେ ମଧ୍ୟ ପଇସା ଲଗେଇ ମଧ୍ୟ ଖେଳି ଥାଉଛନ୍ତି ଏହା କାହିଁକି ଖେଳୁଛନ୍ତି ଏହାଦ୍ୱାରା କ'ଣ ନିଜର ପରିବାରରେ ମଧ୍ୟ କ'ଣ ସୁବିଧା ହୋଇପାରେ ନାହିଁନା ପାଠ ପଢ଼ିବା ଦ୍ଵାରା ହିଁ ନିଜର ଭବିଷ୍ୟତ ଉଜ୍ଳଳ ହୋଇପାରିବ ଏହା ଖେଳିବା ଦ୍ୱାରା କ'ଣ ଅସୁବିଧା ହୁଏ ଏହା ଆପଣ ବି ଜାଣିଛନ୍ତି ଯାହାକି ଗେମିଂ ଖେଳିବା ଦ୍ୱାରା ନିଜର ମୁଣ୍ଡ ମଧ୍ୟ ମସ୍ତିସ୍କର ମଧ୍ୟ ନିୟନ୍ତ୍ରଣ ନଥାଏ ଯାହାଦ୍ୱାରା କି ସେମାନେ ମଧ୍ୟ ବା ପାଗାଳମୀ ମଧ୍ୟ ହୋଇଯାଆନ୍ତି ଏହା ଦ୍ୱାରା ମଧ୍ୟ ସେ ନିଜକୁ ସେ ନିଜକୁ ଗେମିଂରେ ହଜାଇ ଦିଅନ୍ତି ଯାହାକି ମାନେ ସ୍ୱପ୍ନରେ ମଧ୍ୟ ଭାବି ଭାବି ମଧ୍ୟ ତାଙ୍କ ଜୀବନ ବହୁତ ଖରାପ ହୋଇଥାଏ ଯାହାକି ପିଲାମାନେ ସୁସାଇଡ଼୍ କରିଲେ ମଧ୍ୟ ଆଗକୁ ଅଗ୍ରତ ହୁଅନ୍ତି ଏହା କାହିଁକି ପବ୍ଜି ଯାହାକି ପବ୍ଜି ଫ୍ରି ଫାୟାର୍ ଏଭଳି ଗେମ୍କୁ କାହିଁକି ଖେଳୁଛନ୍ତି ଖେଳ ଦ୍ୱାରା କାହାର କ'ଣ ସୁବିଧା ମିଳେ କିଛି ତ ନାହିଁ ଯାହାଦ୍ୱାରା କି ଶିକ୍ଷିତାର ମଧ୍ୟ ସେମାନେ ଉଚ୍ଚ ଶିକ୍ଷାର କରିପାରିବା କରିପାରୁନାହାନ୍ତି ଏହାଦ୍ୱାରା ନିଜର ଜୀବନ ହାନି ହୋଇଥାଏ ଏହା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍